ଶିକ୍ଷା ହେଉଛି ମଣିଷ ଜୀବନର ଏକ ମାନଦଣ୍ଡ ବା ମେରୁଦଣ୍ଡ କହିଲେ କିଛି ଭୁଲ ହେବନାହିଁ ଶିକ୍ଷାକୁ ବାଦ ଦେଲେ ମଣିଷର ସ୍ଥିତି କିଛି ନଥାଏ କାରଣ ଆଗକାଳରୁ ଶିକ୍ଷା ଉପରେ ଏତେ ବି ଗୁରୁତ୍ୱ ଦିଆଯାଉ ନଥିଲା ବର୍ତ୍ତମାନ ଶିକ୍ଷା ବହୁତ ଆଗରେ ରହିଛି ଶିକ୍ଷାକୁ ନେଇ ଲିଙ୍ଗଗତ ସମାନତା ଭେଦଭାବ ଦେଖିବାକୁ ମିଳୁଥିଲା ଯଦି ଆମେ ଟିକେ ପୁରୁଣା ଯୁଗକୁ ଯିବା ତେବେ ସେତେବେଳେ ଲିଙ୍ଗଗତ ଏବଂ ଭେଦଭାବ ଦେଖିବାକୁ ମିଳୁଥିଲା ସେତେବେଳେ ଝିଅମାନଙ୍କୁ ପଢ଼ିବା ପାଇଁ ସୁଯୋଗ ଦିଆଯାଉନଥିଲା ଏବଂ ଅଠର ବର୍ଷରୁ ବିବାହ ମଧ୍ୟ କରିଦେଉଥିଲେ ଝିଅମାନଙ୍କୁ କିନ୍ତୁ ଆଜି ଝିଅ ଓ ପୁଅ ଉଭୟ ସ୍ଥାନ ସମାନ ସ୍ଥାନରେ ପହଞ୍ଚିଲେଣି ଏବେ କହିବାକୁ ଗଲେ ମହିଳାମାନେ ବହୁତ ଉଚ୍ଚରେ ସେମାନଙ୍କର ଏକ ସ୍ୱତନ୍ତ୍ର ମହିଳା ଉନ୍ନୟନ ମଧ୍ୟ ରହିଛି ଯେଉଁଠିକି ସେମାନେ ନିଜ ନିଜର ସୁବିଧା ଅସୁବିଧା ଜଣାଇପାରିବେ ସେତେବେଳେ ବିଧବାମାନଙ୍କ ପ୍ରତି ଅନେକ ଅସଧାଚରଣ ହେଉଥିଲା କିନ୍ତୁ ସେମାନଙ୍କୁ ନିମ୍ନ ଦୃଷ୍ଟିରେ ମଧ୍ୟ ଦେଖୁଥିଲେ କିନ୍ତୁ ଆଜି ସେହି ବିଧବା ମଧ୍ୟ କିଛି ପାଠ ପଢ଼ିଥାଏ ତେବେ ଚାକିରି କିମ୍ବା ଯେଉଁଠି ହେଲେ ସେ କାମ କରି ନିଜର ପେଟ ବା ପରିବାର ମଧ୍ୟ ପୋଷଣ କରିପାରିଥାଏ କରିପାରୁଛି ଏବେ ଆମେ ଏଥିରୁ ସ୍ପଷ୍ଟ ରୂପେ ପ୍ରମାଣିତ ହେଲେ ଯେ ଶିକ୍ଷା ଆଜି ବହୁତ ଉନ୍ନତି କରିଛି ଅର୍ଥାତ୍ ଶିକ୍ଷା ବିନା ମଣିଷ ଜୀବନର ସ୍ଥାନ କିଛି ନଥାଏ